ସମାଜ ପାଇଁ ଏବଂ ଲୋକମାନଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି ସେଥିରୁ ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଧବା ଭତ୍ତା ବାର୍ଦ୍ଧକ୍ୟ ଭତ୍ତା ଏବଂ କାଳିଆ ଯୋଜନା କୃଷି ଯୋଜନା ସରକାର ଏହିଭଳି ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି ପ୍ରଧାନମନ୍ତ୍ରୀ ଯୋଜନା ଆବାସ ଯୋଜନା ଦ୍ୱାରା ଏକ ଗରିବ ଲୋକ ଗୋଟିଏ କୁଡ଼ିଆ କରିଥିବା ଲୋକ ଚାଳ ଛପର କରିଥିବା ଲୋକ ଏକର ଘରର ସୁବିଧା ସୁଯୋଗ ପାଇପାରୁଛି ଏବଂ ଏକ ମାନେ ମହିଳା ଯିଏକି ମଧ୍ୟମ ସମୟରେ କିମ୍ବା ଅଳ୍ପ ବୟସରେ ନିଜର ସ୍ୱାମୀର ଦେହାନ୍ତ ସ୍ୱାମୀ ଦେହାନ୍ତ ହେଲା ପରେ ସେ ପରିବାର ପୋଷଣ କରିବାରେ ବହୁତ ମାନେ ଅସୁବିଧା ସମ୍ମୁଖୀନ ହୁଏ ତା' ପାଇଁ ବାର୍ଦ୍ଧକ୍ୟ ବିଧବା ଭତ୍ତା ଦ୍ୱାରା ସେ କିଛି ପଇସା ପାଇପାରୁଛି ଯାହାଦ୍ୱାରା ସେ ନିଜର ପରିବାର ପୋଷଣ କରିପାରୁଛି ଏବଂ ବାର୍ଦ୍ଧକ୍ୟ ଭତ୍ତା ଗୋଟିଏ ଏକ ବୃଦ୍ଧ ଲୋକ ଯିଏକି ଷାଠିଏ ବର୍ଷରୁ ଅଧିକ ହେଲା ପରେ କାମ କରିପାରୁନାହିଁ ଏବଂ ସରକାର ତା' ପାଇଁ ଏକ ଭତ୍ତା କରିଛନ୍ତି ଯିଏକି ମାସିକ ସିଏ ପଇସା ପାଇବ ତା'ର ନିଜର ଔଷଧ ସେ ସେଥିରେ କିଣି ପାରିବ ଏବଂ ଅନ୍ୟମାନଙ୍କ ପାଖରେ ସେ ହାତ ପତାଇ ପାରିବନାହିଁ କୃଷି ଯୋଜନା ଦ୍ୱାରା ଏକ ଲୋକ କୃଷି ପାଇଁ କିଛି ସରକାରଙ୍କ ପାଖରୁ ଅର୍ଥ ଆଣିପାରିବ ଆଣିବା ଦ୍ୱାରା ନିଜର ଯେଉଁ ରହୁଛି ଯେଉଁ ଫସଲ କରୁଛି କିମ୍ବା ଯାହା ପରିବା ଯେକୌଣସି ଜିନିଷ ସେ ଫସଲ ଉପରେ କରୁଛି ତା'ର କିଭଳି ବୃଦ୍ଧି ହୋଇପାରିବ ସେଥିପାଇଁ ସରକାର ତାଙ୍କୁ ଗୋଟିଏ କୃଷି ଯୋଜନା କରିଦେଇଛନ୍ତି ଏବଂ କାଳିଆ ଯୋଜନା ଯେଉଁ ରହୁଛି କାଳିଆ ଯୋଜନା ଦ୍ୱାରା ଏକ କୃଷି ମଧ୍ୟ ସେହିପରି ବର୍ଷକୁ କିଛି ପଇସା ପାଇପାରୁଛି ନିଜର କୃଷି ଉପରେ ନିଜ ଫସଲ ଉପରେ ଅର୍ଥ କିଛି ଲଗାଇକି କିଛି ଅଧିକ ମାନେ ଫସଲ ପାଇପାରୁଛି ସେଥିପାଇଁ ମଧ୍ୟ କାଳିଆ ଯୋଜନା ସରକାର କରିଦେଇଛନ୍ତି ଆଉ ସ୍ୱାସ୍ଥ୍ୟଯୋଜନା ଦ୍ୱାରା ଏକ ଲୋକ କୌଣସି ମେଡିକାଲ ଯାଇ ମେଡିକାଲର ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ର ଯେଉଁ ରହୁଛି ସେ ସ୍ୱାସ୍ଥ୍ୟକେନ୍ଦ୍ର ପାଖରେ ଯାଇକି କୌଣସି ଅର୍ଥ ଅଭାବ ଯୋଗୁଁ ରୋଗରେ ପୀଡ଼ିତ ହେଉଛି ମାନେ ସରକାର